ଏକ ଏକ ଦୁଇହଜାର ଚବିଶ ତେଇଶ ଏକ ଦୁଇହଜାର ଚବିଶ ଛବିଶ ଏକ ଦୁଇହଜାର ଚବିଶ ଚଉଦ ଦୁଇ ଦୁଇହଜାର ଚବିଶ କୋଡ଼ିଏ ଦୁଇ ଦୁଇହଜାର ଚବିଶ